ଆମେ ଆମର ଯେଉଁ ଘର ଅଛି ଚାରିପାଖକୁ ସ୍ଵଚ୍ଛ ରଖିବା ନିହାତି ଆବଶ୍ୟକ କାରଣ ତା' ବଦଳରେ ଆମେ ଯଦି ଆମେ ଅପରିଷ୍କାର କରିବା ତା'ହେଲେ ମଶା ଡାଉଁଶ ବହୁତପ୍ରକାର କୀଟପତଙ୍ଗ ଉଡ଼ିବେ ଯେଉଁଟାକି ଆମ ଶରୀରପ୍ରତି ଆମ ପରିବାରର ଶରୀର ଆମ ସହ ଯେଉଁ ଲୋକମାନଙ୍କ ଶରୀରପ୍ରତି ଗୋଟେ ରୋଗର କାରଣ ହେଇପାରେ ସେଥିପାଇଁ ଆମର ପରିବାରର ଆମ ପରିବେଶର ଚାରିପାଖରେ ସବୁବେଳେ ସ୍ଵଚ୍ଛ ରଖିବା ପରିଷ୍କାର କରିବା ଅଳିଆ କରିବା ନାହିଁ ପରିଷ୍କାର ପାଣି ଜମେଇକି ରଖିବା ନାହିଁ ଯାହା ଅଳିଆ ହେବ ତାକୁ ସାଙ୍ଗେ ସାଙ୍ଗେ ଝାଡ଼ୁ କରିବା କରିବା ପାଇଁ ଆମେ ଆମେ ଯଦି ପାଣି କେଉଁଠି ଜମିକି ରହୁଛି ସେଠି ଆମେ ବ୍ଲିଚିଂ ପକେଇ ସଫା କରିବା ଅଛି ଯଦିଓ ଧୂଳିଫୁଳି ଉଡ଼ୁଛି ସବୁବେଳେ ତାକୁ ଓଳେଇବା ଉଚିତ ଆଉ ଯଦି କିଛି କିଏ ପକାଉଛନ୍ତି ତାଙ୍କୁ ମନା କରିବା ଉଚିତ ଆଉ ମୁଖ୍ୟତଃ ଆମର ଯେଉଁ ସବୁଦିନ ଯେଉଁ ଅଳିଆ ବାହାରୁଛି ଆମ ଘରୁ ତାକୁ ଗୋଟେ ଜାଗାରେ ରଖିକି ବାହାରେ କେଉଁଠି ଦୂର ସ୍ଥାନ ଯେଉଁଠି ଆମ ପରିବେଶଠୁ ଦୂରରେ ରହୁଛି କିମ୍ବା ପରେ ଅଳିଆ ଯେଉଁ ଗାଡ଼ି ଆସେ ତାକୁ ଦେବା ଉଚିତ ସେଠି କେଉଁଠି ଗୋଟେ ଜାଗାରେ ସ୍ଥିର କରିକି ପକେଇବା କଥା ନୁହେଁ ନହେଲେ ଆମ ଶରୀର ପ୍ରତି ଏଇଟା ନିହାତି ଗୋଟେ କ୍ଷତିକାରକ ରୂପେ ପରିଣତ ହେବ ଏଥିପାଇଁ ପରିବେଶକୁ ସୁରକ୍ଷା କରିବା ଆମର ପାଇଁ ଗୋଟେ ମୁଖ୍ୟତଃ ଏବଂ ନିହାତି ଆବଶ୍ୟକ ଅଟେ ଯେଉଁଟାକି ଫ୍ୟୁଚର୍ରେ ଆମର ଆମ ପରିବାରର ସ୍ୱାସ୍ଥ୍ୟ ଗୋଟେ ଭଲରେ ରହିପାରିବ